ଆମ ଓଡ଼ିଶାରେ ଓଡ଼ିଶାରେ ଆମର ବିଭିନ୍ନ ପ୍ରକାର ଧର୍ମ ଅଛି ଆମେ ତ ହେଉଛୁ ହିନ୍ଦୁ ଆମର ଭା ମାତୃଭାଷା ଆମେ ହିନ୍ଦୁ ଓଡ଼ିଆ ଆମର ଓଡ଼ିଆରେ ଆମର ବିଭିନ୍ନ ଦେବାଦେବୀମାନେ ଅଛନ୍ତି ତିନିଶହ ପଅଁଷଠି ବର୍ଷକ ବାରମାସ ନା ବର୍ଷକ ତିନିଶହ ପଅଁଷଠି ଦିନ ହେଲେ ଆମର ତିନିଶହ ପଅଁଷଠି ଦିନରୁ ଆମର ବୋଧେ ତିନିଶହ ଦିନ ଖାଲି ଠାକୁରଙ୍କର ଅଛନ୍ତି ସବୁ ବିଭିନ୍ନ ପ୍ରକାର ଠାକୁର ଶିବଙ୍କୁ ପୁଜିବେ ଶିବଙ୍କୁ ପୂଜା କରେ ମେନ୍ ଆମର ପ୍ରଥମ ହେଉଛି ଜଗନ୍ନାଥ ଜଗନ୍ନାଥ କାଳିଆ ଠାକୁରଙ୍କୁ ଆମର ପ୍ରଥମ ଭକ୍ତ ଆଉ ପ୍ରଥମ ବଡ଼ ଠାକୁର ତାଙ୍କପରେ ଆମର ଅଛନ୍ତି ଶିବ ଶିବଙ୍କୁ ପୂଜନ୍ତି ଲକ୍ଷ୍ମୀଙ୍କୁ ପୂଜନ୍ତି ଦୂର୍ଗାଙ୍କୁ ପୂଜନ୍ତି ଚଣ୍ଡିଙ୍କୁ ପୂଜନ୍ତି ରାମସୀତାଙ୍କୁ ପୂଜନ୍ତି ରାଧାକୃଷ୍ଣଙ୍କୁ ପୂଜନ୍ତି ବିଭିନ୍ନ ପ୍ରକାର ଠାକୁର ଅଛନ୍ତି ବିଭିନ୍ନ ପ୍ରକାର ଠାକୁରଙ୍କୁ ଦେବାଦେବୀଙ୍କୁ ସମସ୍ତଙ୍କୁ ପୂଜନ କରାଯାଏ ହେଲେ ପ୍ରଥମେ ହେଉଛନ୍ତି ଜଗନ୍ନାଥ ଆଉ ସେଥିରୁ ଆମର ହେଉଛନ୍ତି ହିନ୍ଦୁ ହିନ୍ଦୁମାନଙ୍କ ଇସଲାମ୍ ଇସଲାମ୍ ଖ୍ରୀଷ୍ଟିୟାନ୍ ଧର୍ମ ଶରଣା ବୌଦ୍ଧ ଧର୍ମ ଜୈନ ଧର୍ମ ଅନ୍ୟାନ୍ୟ ଧର୍ମ ସମସ୍ତଙ୍କର ବିଭିନ୍ନ ପ୍ରକାର ବିଭିନ୍ନ ଦେବଦେବତା ଅଛନ୍ତି ସେମାନେ ତାଙ୍କର ସେଥିରେ ପୂଜନ୍ତି